ହଁ ମୁଁ ମୋ ଚାରିପାଖରେ ଥିବା ପାଞ୍ଚ ଜଣଙ୍କ ନାମ କହିପାରିବି ସେଗୁଡ଼ିକ ହେଲା ନମାମୀ ତେଜସ୍ଵନୀ ପଣ୍ଡା ପ୍ରିୟଙ୍କା ପ୍ରିୟଦର୍ଶିନୀ ପୂଜାହାରି ସୌମ୍ୟା ପାତ୍ର ପୂଜା ପାତ୍ର କଲ୍ୟାଣୀ ମେହେର୍